ଆମେ ବାସନ୍ ଧୁଇବାର୍ ଲାଗି ଆମକୁ ସାବୁନ୍ ଦରକାର୍ ପାନ୍ ଦରକାର୍ ଆମେ ଡିଟରଜେନ୍ ଦ୍ଵାରା ବି ଖାର୍ ଦ୍ଵାରା ବି ଆମେ ମାଜି ପାର୍ମା ସିଏ ବାସନ୍ ମାନ୍କେ ମାନ୍ସୁ ଧୁଇସୁ ସଫା କରି ମାନେ ରଖସୁ ବାସନ୍ ମାନେ ଯେନ୍ତା ପୁଡ଼ି ଯାଇଥିବା ସେଇଟା ଟିକେ ଗରମ୍ କରି କରି ଟିକେ ପାନ୍ ଦେଇ କରି ଟିକେ ନୁନ୍ ଦେଇ କରି ତାହାକେ ଇଏ କରସୁ ତାହାକେ ତତେଇ କରି ତାହାକେ ରେଟି ରେଟି କରି ଛଡ଼ାସୁ ଡିଟରଜେନ୍ ଦେଇ କରି ସେ କଳା ଛାଡ଼ି ଯାଇସି ବାସନ୍ ଆମର୍ ସଫା ବି ଯାଇସି ସରଫ୍ ଦେଇକରି ଟିକେ ମାନ୍ସୁ ଯେନ୍ତା ପୁଡ଼ା ପୁଡ଼ି ଥିସି ସେଇଟା କେ ଟିକେ ଆମେ ଭଲ୍ ସେ ରେନ୍ଧେସୁ ଖାର୍ ଦେଇକରି ମାନେ ପାନ୍ ଦ୍ଵାରା ଭଲ୍ ଭାବେ ଆମେ ଧୁଇସି ଧୁଇକରି ଆମେ ବାସନ୍ କେ ଟିକେ ଉଗୁଡ଼େଇ କରି ରଖସୁ ଆର ବା ସଫା ହେଇ ଯାଇସି ବାସନ୍ ଆମ ମାନେ ହାଣି କଲା ଥିଲେ ହାଣି କି ବି କଲା ମାନେ ଖାର ଦ୍ଵାରା ହାଣି ର କଲା କେ ଛଡ଼ାସୁ ସେ କଲା ରେତି ରେତି ଛାଡ଼ଲେ ଛାଡ଼ି ଯାଇସି ଟିକେ ମାନେ ଗରମ୍ ପାନ୍ କରି କରି ବି ଛଡ଼ାଲେ ଭିତର ପୁଡ଼ି ଯାଇଥିବା ଟା ସେଇଟା ବି ଯାଇସି ନୁନ୍ ଟିକେ ଦେଇ କରି ଇଏ କରିଦେଲେ ସେଇଟା ପୁରା କ୍ଲିନ୍ ହେଇ ଯାଇସି